ମୁଇଁ ଗୁଟେ ଟେକ୍ସି ନେଁ ବସଥିନି ଆଉ ସେନେ ମୋର୍ ଫୋନ୍ ପଇସାପତର୍ ମୋର୍ ବେଗ୍ ସବୁ ମୁଇଁ ହେନେ ଛାଡ଼ିଦେନି ଆଉ ଯେତେବେଲେ ମୁଁ କଣ୍ଟାକ୍ଟ କରବାକେ ଚାହିଁନି ନାଇ କରିପାରନି ଆଉ ମୁଇଁ ଗୁଟେ ପୁଲିସ୍ ଷ୍ଟେସନ୍ କେ ଗଲି କଣ୍ଟାକ୍ଟ କରବା କାଯେ ଆଉ ସେନେ ମୋର୍ ଫୋନ୍ ହଜିଯାଇଥିଲ୍ ଆଉ ସେନେ ଫୋନ୍ ଥିଲା ସେ ଟେକ୍ସିରେ ତ ମୁଇଁ ପୋଲିସ୍ ଷ୍ଟେସନରେ ମୋର୍ ନମ୍ବର୍ ଦେଲି ଆଉ ପୋଲିସ୍ ଷ୍ଟେସନରେ ଫୋନ୍ କେ ଟ୍ରାକ୍ କଲି ଜଣାପଡ଼ଲା କି ଟ୍ରାକ୍ ଏକା ନି ହେବାର୍ ମୋର୍ ଫୋନ୍ ସୁଇଚ୍ ଅଫ୍ ହେଇଯାଇଛେ ତାପରେ କିଛି ସମୟ ଗଲାପରେ କା'ଣା କିଛି ସମୟ ଗଲାପରେ ଆର୍ କେନ୍ତା କରି ସେ ମୋର୍ ଫୋନ୍ କିଏ ଗୁଟେ ୟୁଜ୍ କରିଥିଲା ଆଉ ତା'ପରେ ସେ ଅନ୍ ହେଇଯାଇଥିଲା ଆଉ ତା'ପରେ କାଣାନୁ ପୁଲିସ୍ ଟ୍ରାକ୍ କଲେ ଯେ ମୋର୍ ଫୋନ୍ ନେଁ ଟ୍ରାକ୍ ହେଲା ଆଉ ତା'ପରେ ମୋର୍ ଫୋନ୍ ଆଉ ମୋର୍ ପର୍ସ୍ ଆରୁ ମୋର୍ ବେଗ୍ ମୋତେ ଓ୍ବାପସି ମିଲିଗଲା